ଆମ ଭାଷା ଓଡ଼ିଆ ଓଡ଼ିଆ ବହୁତ ବଢ଼ିଆ ଓଡ଼ିଆ ଭାଷାକୁ ସମସ୍ତେ ବୁଝିପାରନ୍ତି ଏବଂ କହି ବି ପାରନ୍ତି ଭାରତର ବିଭିନ୍ନ ଭାବ ମଧ୍ୟରେ ସାଂସ୍କୃତିକ ବିନିମୟ ଏବଂ ଯୋଗାଯୋଗରେ ଓଡ଼ିଆ ଭାଷା ଗୁରୁତ୍ୱପୂର୍ଣ୍ଣ ଅଟେ ଓଡ଼ିଆ ଭାଷା ହେଉଚି ଆମ ବହୁତ ସହଜ ଏବଂ ବୁଝିବାକୁ ବହୁତ ସହଜ ଲେଖିବାକୁ ବି ବହୁତ ସହଜ